ଅନେକ ଗୁଡ଼ିଏ ସାଂସ୍କୃତିକ ପରମ୍ପରା ଏବଂ ବିଶ୍ୱାସକୁ ନେଇ ଭାରତ ଗଠିତ ଆମ ଦେଶରେ ବହୁତ ଗୁଡ଼ିଏ ସାଂସ୍କୃତିକ ପରମ୍ପରାକୁ ନୀତି ଆଦର୍ଶ ରୂପେ ଗ୍ରହଣ କରାଯାଏ ଏବଂ ବହୁତ ଜିନିଷକୁ ବା ଭଗବାନକୁ ବିଶ୍ୱାସ କରାଯାଏ ଯାହା ଅନ୍ୟ ସଂସ୍କୃତିରେ ଦେଖାଯାଇ ନଥାଏ ଆମର ଏଇଠି ମୁଖ୍ୟ ହେଉଛିି ଯୌଥ ପରିବାର ମାନେ ପରିବାର ସମସ୍ତ ଲୋକ ଏକାଠି ରୁହନ୍ତି ସେମାନେ ନିଜ ପରିବାରକୁ ବହୁତ ସମ୍ମାନ ଦିଅନ୍ତି ଏବଂ ପରିବାର ପ୍ରତି ପରିବାର ଗୋଟେ ପରସ୍ପର ପ୍ରତି ବିଶ୍ୱାସ ଜନ୍ମାଇ ଏକାଠି ରହିଥାନ୍ତି ସେମିତି ଆମ ସଂସ୍କୃତିରେ ବଡ଼ମାନଙ୍କୁ ବହୁତ ସମ୍ମାନ ଦିଆଯାଏ ସାନମାନେ ବଡ଼ମାନଙ୍କୁ ଯେତେବେଳେ ବି ଯେଉଁଠାରେ ଭେଟନ୍ତି ତାହାକୁ ସମ୍ମାନ ପ୍ରଦର୍ଶନ କରନ୍ତି ତାଙ୍କୁ କେତେବେଳେ ଅସମ୍ମାନ କରନ୍ତି ନାହିଁ ସେମିତି ଗୁରୁମାନଙ୍କୁ ଆମ ଦେଶରେ ଗୁରୁ ହେଉଛି ସର୍ବଶ୍ରେଷ୍ଠ ଏବଂ ଗୁରୁଙ୍କଠାରୁ ଆମେ ଶିକ୍ଷା ଲାଭ କରିଥାଉ ତେଣୁ ଶିଶୁମାନେ ଗୁରୁଙ୍କୁ ଯେତେବେଳେ ଯେଉଁ ଜାଗାରେ ଦେଖନ୍ତି ତାଙ୍କୁ ସମ୍ମାନ ଦିଅନ୍ତି ଏବଂ ତାଙ୍କ ସମୟରେ ଆମ ଦେଶରେ ଗୁରୁ ପୂର୍ଣ୍ଣିମା ପାଳିତ ହୁଏ ଯେଉଁଠାରେ କିି ଗୁରୁମାନଙ୍କୁ ଶିଶୁମାନେ ସେମାନଙ୍କ ସମ୍ମାନ ପ୍ରଦର୍ଶନ କରିଥାନ୍ତି ପୁଣି ପିତୃ ପୁରୁଷମାନଙ୍କୁ ଶ୍ରାଦ୍ଧ ଦିଆଯାଏ ଯେଉଁଟାକି ଅନ୍ୟ ଦେଶରେ ଦେଖାଯାଏ ନାହିଁ ଅନ୍ୟ ଦେଶରେ ଜଣେ ମରିଗଲା ପରେ ତାକୁ ସମାଥି ଦେଲା ପରେ ତାର ଅସ୍ତିତ୍ୱ ଲୋପ୍ ପାଇଯାଏ କିନ୍ତୁ ଆମ ଦେଶରେ ପିତୃପୁରୁଷ ମଲା ପରେ ତାଙ୍କର ମଧ୍ୟ ଦଶଦିନ ତାଙ୍କର କାର୍ଯ୍ୟ କରାଯାଏ ଏବଂ ଶେଷରେ ତାଙ୍କୁ ଶ୍ରାଦ୍ଧ ଦିଆଯାଏ ପୁଣି ବର୍ଷକୁ ବର୍ଷ ସେହି ଗୋଟେ ଦିନରେ ସେମାନଙ୍କ ଶ୍ରାଦ୍ଧ ଦିଆଯାଏ ଶ୍ରାଦ୍ଧ ଜିନିଷ ଗୁଡ଼ିକ ବ୍ରାହ୍ମଣକୁ ଡାକି ତାହାକୁ ଦିଆଯାଏ ଆଉ ଅନ୍ୟ ଦେଶରେ ଯେମିତି ଯେଉଁ ମନ ଇଚ୍ଛା ବ୍ୟବାହାର କରିବା ବୋଲି ସ୍ୱାଧୀନତା ଅଛି ଆମ ଦେଶରେ ସେମିତି ବ୍ୟବସ୍ଥା ନାହିଁ ଆମ ଦେଶରେ ଆରେଞ୍ଜ୍ ମ୍ୟାରେଜ୍ ବେଶୀ ପ୍ରସିଦ୍ଧ ଯେମିତିକି ବାହାଘର ଘରୁ ପୁଅ ଝିଅ କେହି କାହାରିକୁ ଦେଖି ନଥାଏ ଚିହ୍ନି ଜାଣିି ନଥାନ୍ତି ସେମାନେ ପରସ୍ପରକୁ ବିବାହ କରିଥାନ୍ତି କିନ୍ତୁ ଅନ୍ୟ ଦେଶରେ ସେମାନେ ପରସ୍ପରକୁ ବହୁତ ଆଗରୁ ଖୁବ୍ ନିକଟରୁ ଜାଣିଥାନ୍ତି ସେମାନେ ବିବାହ କରିଥାନ୍ତି କିନ୍ତୁ ଆମ ଭାରତରେ ସେମିତି ହୁଏନାହିଁ ଲୋକମାନଙ୍କ ସ୍ୱୀକୃତି ଏବଂ ତାଙ୍କର ତାହାକୁ ସମ୍ମାନ ଜଣାଇ କନ୍ୟା ଦେଖାଯାଏ ଏବଂ ପିଲାର ପସନ୍ଦ ଆସିଲେ ତା ସହିତ ତାର ବିବାହ କରି ଦିଆଯାଏ